ଆମ ବଗିଚାରେ ପରିବେଶ ଏବଂ ବନ୍ୟଜନ୍ତୁର ଆବଶ୍ୟକତା ସହିତ ଆମେ ଉଦ୍ଭିଦର ଆବଶ୍ୟକତା ସନ୍ତୁଳନ କରିପାରୁଛୁ କରିପାରୁଛୁ ଆମେ ବିଭିନ୍ନ ପ୍ରକାର ଫୁଲ ଗଛ ଫଳ ଗଛ ଏବଂ ପନିପରିବା ସବୁପ୍ରକାର ଗଛ ଯୋଗେଇଛୁ ତା ସହିତ ପଶୁମାନଙ୍କୁ ବି ମଧ୍ୟ ରଖିଛୁ ଯାହାଫଳରେକି ସେମାନେ ଆମକୁ ସାହାଯ୍ୟ ମଧ୍ୟ କରନ୍ତି ଯେପରି ଠେକୁଆ ଘାସ ଖାଇବାରେ ସାହାଯ୍ୟ କରିଥାଏ ଏବଂ ସେ ଘାସକୁ କାଟ କାଟି ଏତେ ସୁନ୍ଦର କରିଦେଇଥାଏ ଲୋକମାନେ ତାକୁ ଦେଖିବା ପାଇଁ ବି ମଧ୍ୟ ଆସନ୍ତି ଆଉ ଚଢ଼େଇ ମାନେ ବି ଅସନ୍ତି ଚଢ଼େଇମାନେ ଆସିକି ଆମ ଗଛ ଉପରେ ବସିବାରୁ ଲୋକମାନେ ତାଙ୍କ ଫଟୋ ଉଠେଇବା ପାଇଁ ଆମ ବଗିଚାକୁ ଆସିଥାନ୍ତି ଯାହାଫଳରେ କି ଆମ ବଗିଚା ସବୁବେଳେ ଭିଡ଼ ରହିଥାଏ ଏବଂ ଆମେ ସେଥିରେ ବିଭିନ୍ନ ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇଛୁ ଓ ସେ ଫୁଲକୁ ମଧ୍ୟ ଦେଖିବା ପାଇଁ ବହୁତ ଲୋକ ବହୁତ ଆଡ଼ୁ ଆସନ୍ତି ଏବଂ ସେହି ଫୁଲର ବାସ୍ନା ଏତେ ଭଲ ଯେ ସେମାନେ ସେ ଫୁଲକୁ ନେଇକି ମଧ୍ୟ ଯାଆନ୍ତି ଏବଂ ଗଛମାନଙ୍କୁ ବି ସେମାନେ କିଣିକି ନେଇକି ଯାଆନ୍ତି